ଅଟୋବାଲା ଭାଇ ଆଉ ଏଠି ତ ଟ୍ରାଫିକ୍ ଜାମ୍ ହୋଇଗଲାଣି ଆଉ ମୋର ବାରିପଦା ବସ୍ ଷ୍ଟାଣ୍ଡ୍ ପହଞ୍ଚିବାର ଅଛି ନଅଟା ସୁଦ୍ଧା ଅଲଗା ଆଡ଼େ କୌଣସି ସର୍ଟ୍ ରାସ୍ତା ଅଛି କି ମୋତେ ପହଞ୍ଚେଇ ଦେଇପାରିବ ଟିକିଏ ଶୀଘ୍ର